ହଁ ମୋ ରୋଷେଇଟାକୁ ମୁଁ ବୃତ୍ତି ଭାବରେ ନେବି ବୋଲି ଭାବିଛି ସେତେବେଳେ ମୁଁ ଫାଷ୍ଟେ କରିଥିଲି ସେତେବେଳେ ଆଳୁଦମ କରିଥିଲି ପ୍ରଥମେ ତ ଆଳୁଟାକୁ ସିଝେଇବାକୁ ପଡିବ ତ ସିଝେଇଲି ତାପରେ ସିଝେଇସାରିଲା ପରେ ସିଝେଇଥିବା ସମୟରେ ସେଇ ସମୟରେ ମୁଁ ମାନେ ମସଲା ପିଆଜ ରସୁଣ ଅଦା ସବୁ ବାଟିକିନା ରେଡି କଲି ବାଟିକିନା ସଜାଡ଼ି କିନା ରଖିଲି ସଜାଡିକି ରଖିବା ପରେ ଆସିକି ଯେତବେଳେ ମୁଁ ତେଲ ପକାଇକି ମସଲା ଫସଲା କସିକି ତରକାରୀ ଟା କଲି ତାପରେ ମୁଁ ଜାଣିନି ମୁଁ କହିଲି କାହିଁକି ଏଟା କଲର୍ ଆସୁନି ତାପରେ ଯେତବେଳେ କଳା ଆସିଲା ଫାଷ୍ଟେ କି ମୁଁ ଭାବିଲି ହୋଇଗଲା ବୋଧେ ଆଉ ତା'ପରେ ତାକୁ ଆଳୁଦମ ଆଳୁ ପକାଇଲି ଆଳୁ ପକାଇଲା ପରେ ଲୁଣଫୁଣ ପକେଇ ସବୁ ପକେଇକି ଓହ୍ଲାଇଲି ଓହ୍ଲାଇକି ଦେଖିଲା ପରେ ତା'ପରେ ଯେତବେଳେ ଦେଲି ତରକାରୀ ଟା ଖାଇବା ପାଇଁ ଘରେ ଲୋକ ସବୁ ଖାଇବା ପାଇଁ ଦେଲି ସେତେବେଳେ ଟିକେ ପୋଡ଼ା ଅଂଶ ଲାଗିଲା ତା'ପରେ ଘରେ କହିଲେ ଯେ ଏମିତି କଣ ତରକାରୀ କରିଛୁ ସେ ଦ୍ବିତୀୟ ଥର କଲାବେଳକୁ ଟିକିଏ ଭଲ ସେ ଭଲ ସେ କରିବୁ ଆଉ ତରକାରୀଟା ଟିକିଏ ପୋଡ଼ା ଅଂଶ ଲାଗୁଛି